ହଁ ଆମ ଓଡ଼ିଆରେ ବହୁତ ରୂଢ଼ି ଓ ଲୋକବା ରହିଛି ସେଥିମଧ୍ୟରୁ ଗୋଟିଏ ହେଉଛି ଗାଁ କନିଆଁ ସିଙ୍ଗାଣି ନାକି ତା'ର ସେଇ ରୂଢ଼ିର ଅର୍ଥ ହେଉଛି ଯେକୌଣସି ବି ଲୋକ ନିଜ ଅଞ୍ଚଳରେ ସମ୍ମାନ ପାଏ ନାହିଁ ତା'ର ଯେତେ ସେ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ନିଜ ଅଞ୍ଚଳରେ ତାକୁ କୌଣସି ସମ୍ମାନ ମିଳିନଥାଏ କିନ୍ତୁ ବାହାରେ ତାଙ୍କର ସମ୍ମାନ ବହୁତ ଅଧିକ ଥାଏ ଏବଂ ତାଙ୍କୁ ବାହାରେ ସମସ୍ତେ ସମ୍ମାନିତ କରନ୍ତି ତାଙ୍କ ଜ୍ଞାନର ମୂଲ୍ୟ ବୁଝନ୍ତି କିନ୍ତୁ ନିଜ ଅଞ୍ଚଳରେ କେହି ବି ତାଙ୍କର ଜ୍ଞାନର ମୂଲ୍ୟ ବୁଝିପାରନ୍ତି ନାହିଁ ତେଣୁ କୁହାଯାଏ ଗାଁ କନିଆଁ ସିଙ୍ଗାଣି ନାକି ଏମିତି ଓଡ଼ିଆରେ ଆମର ବହୁତ ପ୍ରବାଦ ଏବଂ ରୂଢ଼ି ଲୋକମାନେ ମଧ୍ୟ ରହିଛି ଯେଉଁଟାକି ଲୋକମୁଖରେ ସବୁବେଳେ ପ୍ରଚାରିତ ହେଉଥାଏ ସେଥିମଧ୍ୟରୁ ଏହା ଗୋଟିଏ